ଆମେ ଲମ୍ବା ଯାତ୍ରା କରିବା ପାଇଁ ଅନେକ ଉତ୍ସାହିତ ହୋଇଥାଉ ଖାଲି ଉତ୍ସାହିତ ହେଲେ ହେବନାହିଁ କାରଣ ଆମକୁ ଲମ୍ବା ଯାତ୍ରା ବେଳେ କିଛି ଆବଶ୍ୟକୀୟ ଜିନିଷ ପତ୍ର ମଧ୍ୟ ନେବାକୁ ପଡ଼ିଥାଏ ଯେପରିକି ଡ୍ରାଇଭିଂ ଲାଇସେନ୍ସ୍ ଡ୍ରାଇଭିଂ ଲାଇସେନ୍ସ୍ ହେଉଛି ଏକ ଜିନିଷ ଯେଉଁଠାରେ କି ଟ୍ରାଫିକ୍ ପୋଲିସ୍ ଯଦି ଆମକୁ ଧରିଲେ ଆମେ ଡ୍ରାଇଭିଂ ଲାଇସେନ୍ସ୍ ଦେଖାଇ ମୁକ୍ତ ହୋଇପାରିବା ଆମେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ୍ ଦେଖାଇଲେ ସେମାନେ ଏହି ପରିଣତିରେ ପରିସ୍ଥିତିର ପହଞ୍ଚିଥାନ୍ତି କି ସେମାନେ ଜାଣିପାରନ୍ତି କି ଯିଏ ଗାଡ଼ି ଚଳାଉଛି ସିଏ ଗାଡ଼ି ଚଳାଇବା ପାଇଁ ଯୋଗ୍ୟ ଏବଂ ଆମକୁ ତା ସହିତ ଟୁଲବକ୍ସ୍ ଔଷଧ ପାଣି ଖାଦ୍ୟ ହେଲମେଟ୍ ରାସ୍ତା ମାନଚିତ୍ର ଇତ୍ୟାଦି ନେବା ଦରକାର ଟୁଲବକ୍ସ୍ ହେଉଛି ଏକ ଜିନିଷ ଯାହାଦ୍ଵାରା କି ଦୂରଯାତ୍ରା ଗଲାବେଳେ ଯଦି କାହା ଦେହ ଖରାପ ହୋଇଗଲା ତାହାହେଲେ ଆମ ନିଜ ଉପସ୍ଥିତ ବୁଦ୍ଧିର ବ୍ୟବହାର କରି ଗାଡ଼ିକୁ ଠିକ୍ କରିପାରିବା ଔଷଧ ହେଉଛି ଏକ ଜିନିଷ ଯାହା ଯେଉଁଠାରେ କିଛି ଅସୁବିଧା ହୋଇଗଲେ ହଠାତ୍ କୌଣସି ଏକ୍ସିଡ଼େଣ୍ଟ୍ ହୋଇଗଲେ ଆମେ କିଛି ପରିମାଣର ସତର୍କ ଅବଲମ୍ବନ କରିପାରିବା ଆମକୁ ସର୍ବଦା ପାଣି ପିଇବା ଉଚିତ୍ ତେଣୁ ଦୂରଯାତ୍ରା ଗଲାବେଳେ ତାହା କେତେ ସମୟର ହୋଇଥାଏ ଆମେ ଜାଣି ନଥାଉ ତେଣୁ ଆମକୁ ସର୍ବଦା ପାଣି ଧରି ଯିବା ଉଚିତ୍ ଏବଂ ସମୟ ସମୟରେ ପାଣି ମଧ୍ୟ ପିଇବା ଉଚିତ୍ ଏବଂ ଆଜିକାଲି ସବୁ ରାସ୍ତାରେ ଢାବା କିମ୍ବା ଅନ୍ୟ କୌଣସି ସ୍ଥାନ ନାହିଁ ଯେଉଁଠାରେ କି ଆମେ ଆମେ ଖାଦ୍ୟ ପଦାର୍ଥ ଖାଇପାରିବା ତେଣୁ କୌଣସି ଜିନିଷ ନଦେଖି ପ୍ରଥମେ ଖାଦ୍ୟକୁ ନେବା ଉଚିତ୍ କାରଣ ଦୂରଯାତ୍ରା ଗଲାବେଳେ ଆମକୁ ଭୋକ ଲାଗିଥାଏ ଏବଂ ଆମେ କେଉଁଠାରେ କିଛି ପାଇବା କି ନାହିଁ ତାହା ଜାଣି ନଥାଉ ତେଣୁ ସବୁଆଡ଼େ ଖାଦ୍ୟ କ'ଣ ନେବା ଉଚିତ୍ ହେଲମେଟ୍ ମଧ୍ୟ ନେବା ଉଚିତ୍ କାରଣ ଏହା ଆମ ପାଇଁ ଅନେକ ଲାଭ ଦାୟକ ହୋଇଥାଏ ହେଲମେଟ୍କୁ ସର୍ବଦା ଗାଡ଼ି ଚଳାଇବା ବେ ବେଳେ ବ୍ୟବହାର କରିବା ଉଚିତ୍ ରାସ୍ତା ମାନଚିତ୍ର ହେଉଛି ଆମେ କୌଣସି ସ୍ଥାନରେ ହଜି ନଯାଉ ସେଥିପାଇଁ ରାସ୍ତା ମାନଚିତ୍ରକୁ ନେଇଯିବା ଉଚିତ୍ ଏହି ଜିନିଷ ଗୁଡ଼ିକ ଦୂରଯାତ୍ରା ଗଲାବେଳେ ନିଶ୍ଚିତ ଭାବରେ ନେଇଯିବା ଉଚିତ୍